ହଁ ଆମର୍ କ୍ଷେତ୍ରରେ ସମ୍ବଳ କରିବାଟା ଜରୁରତ କାରଣ ଏଇ ସମ୍ବଳଟା ହିଁ ଆମର୍ ପେଟକେ ପୋଷିଥିସି ପଇସା ପେଟକେ ପୋଷନିଥାଏ ଆଉ ସମ୍ବଳଟା ପେଟକେ ପୋଷିଥିସି କାରଣ ଇ ସମ୍ବଳ ଯେନ୍ଟା ଚାଷ କର୍ବାର୍ ଲାଗି ଚାଷମାନେ ଯେନ୍ତା ଚାଷୀମାନେ ଚାଷ ଚାଷୀ ଇତ୍ୟାଦି ଏମାନେ ଚାଷ କରବାକେ ଚାଷ କରସୁନ୍ ଏ ଆରୁ ଏଇ ଚାଷ କର୍ବାର୍ଟାକେ ବହୁତ ମହତ୍ଵପୂର୍ଣ୍ଣ ଦିଆଯାଇଛି କାରଣ ଇଟା ଚାଷ କର୍ବାର୍ ଲାଗି ଦରକାର ସାମାନ ମାନେ ହେଲା ଖତ ଖତ ଯେନ୍ତା ମୋଷ୍ଟ ଇମ୍ପୋର୍ଟାଣ୍ଟ ଖତ ଯେନ୍ତା ବହୁତ ମହତ୍ୱପୂର୍ଣ୍ଣ ଜିନିଷ ଯେନ୍ତା ଆଗର୍ କାଳୁ ୟୁଜ୍ କରିକିରି ଆଉଛନ୍ ଏବେ ବି ଏନ୍ତା ୟୁଜ୍ କରୁଛନ୍ ବାକି ଏବେ କମ୍ କମ୍ ୟୁଜ୍ କରୁଛନ୍ ଏବଂ ଲଙ୍ଗଲ ଇତ୍ୟାଦି ସବୁକିଛି ମାନେ କମ୍ ୟୁଜ୍ ମାନେ ବହୁଟ କରୁଛନ୍ ଏବଂ ସରକାର ଯେନ୍ଟା ଋଣ ଦେଇଛ ଚାଷ କର୍ବାର୍ ଲାଗି ଏସନକା ସାହାଯ୍ୟ କରୁଛେ ଋଣ ଦେବାର୍ ଲାଗି ଏବଂ ଲଙ୍ଗଲ ଇତ୍ୟାଦି ମାନେ ଜିନିଷ୍ ମାନେ ଆମକୁ ଦେଉଛି ସରକାର ସରକାରଟା ଆମକୁ ବହୁତ ପ୍ରକାର ଜିନିଷ ସାହାଯ୍ୟ କରୁଛି ଏବେ ଏବେ ଯନ୍ତ୍ର ମାନେ ଆଇଲାନ ଯେନ୍ଟାକି ଆମର୍ ଚାଷ କାମ କର୍ବାରେ ଆମକୁ ବହୁତଟେ ହେଲ୍ପ କରୁଛି